ଆମ ଭାରତରେ ନେତାମାନେ ହେଉଛନ୍ତି ମହାତ୍ମା ଗାନ୍ଧୀ ସୁବାଷ ଚନ୍ଦ୍ର ବୋଷ ଜବାହାରଲାଲ ନେହରୁ ନଥୁରାମ ଘଡ଼ସେ ଏଇମାନେ ହେଉଛନ୍ତି ନେତା ଆଉ ବ୍ୟବସାୟୀ ଶିଳ୍ପପତି ମାନେ ସେମାନେ ବହୁତ ସେମାନେ ଆମ ଦେଶକୁ ବହୁତ ଉନ୍ନତ କରିଛନ୍ତି ବାଣିଜ୍ୟ କରିକି ଶିଳ୍ପ ଶିଳ୍ପ ଆମ ଭାରତରେ ବହୁତ ଶିଳ୍ପ ଅଛି ଶିଳ୍ପ ବାଣିଜ୍ୟ କାମ କରିଛନ୍ତି ଭାରତକୁ ନେଇ ଶିଳ୍ପ ବାଣିଜ୍ୟ ପରିଚାଳିତ ବହୁତ ହେଇଛି ହେଇ ଚାଲୁଛି ବି ଭାରତ୍ରୀୟ ଭାରତୀୟ ମାନେ ବହୁତ ଉନ୍ନତ କରିଛନ୍ତି ବହୁତ ପରିଶ୍ରମ କରିଛନ୍ତି ଆଉ ଆମ ଦେଶକୁ ରକ୍ଷା କରିଛନ୍ତି ଆଉ ବାଣିଜ୍ୟ କରିକି ଆମ ଦେଶକୁ ସେମାନେ ଆଗକୁ ବଢ଼େଇ ଚାଲିଛନ୍ତି